ମୁଁ ମାରାଥନ ଏବଂ ଅନ୍ୟ ସବୁ ଲମ୍ବା ଦୂରତା ଦୌଡ଼ରେ ମଧ୍ୟ ଭାଗ ନେଇଛି ଏବଂ ସେଥିରେ ସଫଳ ମଧ୍ୟ ହେଇଛି ମୁଁ ଏମିତିରେ କେବଳ ଭାଗ ନେଇଗଲି ଏବଂ ସଫଳ ହେଇଗଲି ସେମିତି ନୁହେଁ ମୋତେ ସଫଳ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଛି ଏବଂ ମୁଁ ପରିଶ୍ରମ ମଧ୍ୟ କରିଛି ମୁଁ ସଫଳ ହେବା ପାଇଁ ପ୍ରତିଦିନ ଅଭ୍ୟାସ କରିଛି ଇଂରାଜୀରେ କୁହାଯାଏ ପ୍ରାଟିକ୍ସ ମେକ୍ସ ମ୍ୟାନ ପରଫେକ୍ଟ

ଏହାର ଅନୁଭୂତି ମଧ୍ୟ ବହୁତ ସୁନ୍ଦର ଲାଗିଥିଲା ଯେ ମୁଁ ମୋ ପରିଶ୍ରମ ଦ୍ୱାରା ମୁଁ କିଛି ଗୋଟେ ହାସଲ କରିପାରିଲି ସେଥିପାଇଁ ମୁଁ ବହୁତ ଖୁସି ହେଇଯାଇଥିଲି ଏବଂ ମୁଁ ଆଗକୁ ଏମିତି ମୋର ଅଭ୍ୟାସ ଜାରି ରଖିବି ଏବଂ ବିଭିନ୍ନ ଲମ୍ବା ଦୂରତା ଦୌଡ଼ରେ ଭାଗ ନେଇ ବିଜୟ ମଧ୍ୟ ହାସଲ କରିବି